ମୁଁ କିଛିଦିନ ତଳେ ଗୋଟେ ଫେସ୍ କ୍ରିମ୍ କିଣିଥିଲି ମୁଁ ଜାଣିନଥିଲି ଏସବୁ କେମିତି ବ୍ୟବହାର କରାଯାଏ ଆଉ ସେସବୁ କିଣିକି ମୁଁ ଲଗାଇଲାରୁ ମୋ ଗାଲରେ ବିଭିନ୍ନ ପ୍ରକାରର ବ୍ରଣ ବାହାରିଲା ମୁହଁ ଜଳିଲା ଭଲ ଲାଗିଲା ନାହିଁ